ମୁଁ ଗଛ ଲଗେଇବା ପାଇଁ ପଟୁମାଟି ବ୍ୟବହାର କରେ ମୁଁ ଗଛ ପାଇଁ ଯେଉଁ ସାର ବ୍ୟବହାର କରେ ସେଗୁଡ଼ିକ ହେଉଛି ୟୁରିଆ ଡି ଏ ପି ପଟାସ ଗ୍ରୁମର ଏ ସବୁ ବ୍ୟବହାର କରେ ଆଉ ସାର ସହିତ ମୁଁ ଖତ ମଧ୍ୟ ବ୍ୟବହାର କରେ ଜୈବିକ ଖତ ଯେଉଁ ଗୋବର ଦି ଟା ମିଶିକି ମୁଁ ଗଛ ଲଗାଏ